ମୋ ଛୋଟ ଥିଲା ଟାଇମ୍ରେ ଯେତେବେଳେ ସ୍କୁଲରେ ପାଠ ପଢ଼ିଲି ସେତେବେଳେ କ'ଣ ନା ମୁଁ ଦୌଡ଼ରେ ଫାଷ୍ଟ୍ ପ୍ରାଇଜ୍ ପାଇଥିଲି ଫାଷ୍ଟ୍ ପ୍ରାଇଜ୍ ପାଇଥିଲି ହେଲେ ମୋତେ ଗୀତ ଗାଇବା ପାଇଁ ବି ବହୁତ ଭଲ ଲାଗେ ଗୀତ ବି ମୁଁ ଗାଏ ଫାଷ୍ଟ୍ ମୁଁ ମୋବାଇଲରେ ମୋବାଇଲ୍ ନାହିଁ ମାନେ କିଏ ଗୀତ ଗାଇଲେ ଶୁଣି ଶୁଣି ଆଉ ଟିଭିରେ ଗୀତ ଶୁଣେଇକି ମୁଁ ନିଜେ ଗୀତ ଗୋଟେ ଗାଇବାର ଶିଖିଗଲି ହେଲେ ଗୀତଟେ ବି ମୁଁ ଫାଷ୍ଟ୍ ପ୍ରାଇଜ୍ ପାଇଲି ମୋତେ ବହୁତ ଭଲ ଲାଗିଲା ମାନେ ମୋର ବିକଶିତଟା କଲି ହେଲେ ମତେ ଆହୁରି ଗୀତ ଗାଇବାକୁ ଭଲ ଲାଗେ ଏଇ ସଙ୍ଗୀତ ସମାରୋହରେ ମୁଁ ଯାଇକି ଗୀତ ଗାଏ ତ ମୁଁ ବହୁତ ମତଲବ ବହୁତ ଇଏରେ ଫଙ୍କସନ୍ ମାନଙ୍କରେ ମୁଁ ଯାଇକରି ଗୀତ ଗାଏ ମୁଁ ମୋତେ ବହୁତ ଭଲ ଲାଗେ ଗୀତ ଗାଇବାକୁ ବଡ଼ ବଡ଼ ସମାରୋହରେ ଯାଇକି ଗୀତ ଗାଇକି ମୁଁ ଫାଷ୍ଟ୍ ପ୍ରାଇଜ୍ ବି ପାଇଚି ଗୀତରେ ଦୌଡ଼ରେ ଛୋଟବେଳେ ତ ଦୌଡ଼ରେ ପାଇଥିଲି ହେଲେ ଏବେ ଏବେ ଗୀତ ଗାଇକି ମୁଁ ଫାଷ୍ଟ୍ ପ୍ରାଇଜ୍ ପାଇଲି ତ ମୋତେ ବହୁତ ଭଲ ଲାଗିଲା ଆଉ ଗୀତ ଶୁଣିବାକୁ ଭଲ ଲାଗୁଛି ଗାଇକରି ବି ଗାଇ ମତଲବ ଗାଇକରି ବି ବହୁତ ପ୍ରାଇଜ୍ ଆଣିଛି ଗୁଡ଼ାଏ ପ୍ରାଇଜ୍ ବି ଆଣିଛି ତ ଗୀତଟା ଆମର ତ ସମସ୍ତେ ଶୁଣିବାକୁ ଭଲ ପାଆନ୍ତି ତ ବହୁତ ଭଲ ଲାଗେ ଗୀତ ଗାଇବାକୁ ବି ବହୁତ ପ୍ରାଇଜ୍ ଆଣିଛି ମୁଁ